ମାଛ ଧରିବା ଏକ କଳା ଯେଉଁ କଳାରେ ପରାଙ୍ଗମ ହଉଛନ୍ତି ଆମ ଗାଁରେ ଥିବା କୈବର୍ତ୍ତମାନେ ସେମାନେ ଏଭଳି କଳାରେ ଉପ ମାନେ ପରିପୂର୍ଣ୍ଣ ଯେ କେଉଁ ପ୍ରକାର କିଭଳି ଜାଲ ପକାଇଲେ କେଉଁ ମାଛ ପଶିବ ସେମାନେ ସେମାନେ ସେ ବିଷୟରେ ବହୁତ ପରିଗ୍ରାମ ପରିପୂର୍ଣ୍ଣ ସେ ଜାଲ ପକେଇଲେ ଏମିତିକି ଶୋଇ ରହିଥିବା ମାଛ ଏବଂ ସବୁଠାରୁ ଚଳଚଞ୍ଚଳ ମାଛ ମଧ୍ୟ ଆସି ତାଙ୍କ ଜାଲରେ ଫଶିଯାଏ ସେ ଜାଲ ପକା ହଉଥିବା ଦୃଶ୍ୟ ବହୁତ ମନୋଲୋଭା ହୋଇଥାଏ ଜାଲରୁ ମାଛ ଧରାହବ ଜାଲ ପକା ହବ ବହୁତ ମନୋରୋଭ ହୋଇଥାଏ ଏ ଦୃଶ୍ୟ ଏହି ବୃତ୍ତି ବହୁତ ଖାସ କରି ଆମ ଅଞ୍ଚଳରେ ଥିବା କୈବର୍ତ୍ତମାନେ ଅତି ନିପୁଣତା ଭାବରେ କହିଥାନ୍ତି ଏହା ନୁହେଁ ଯେ ଅନ୍ୟ କେହି କରିପାରିବେ ନାହିଁ ଏହା ବ୍ୟତୀତ ଅନ୍ୟ ଲୋକମାନେ ବି ଏ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି ତାହା ବ୍ୟତୀତ କୈବର୍ତ୍ତମାନେ ସମସ୍ତିଙ୍କ ଠାରୁ ଅଧିକ ଉନ୍ନତମାନର ପ୍ରଣାଳୀ ବ୍ୟବହାର କରି ମାଛ ମାନେ ମତ୍ସ୍ୟ ଧରିଥାନ୍ତି ସେ ମାନେ ନିଜର କଳା ବଳରେ ବହୁତ ପ୍ରକାର ମାଛ ଧରିଥାନ୍ତି ଯେଫଳି ଯେପରିକି ଶେଉଳ ମାଛ ମାଗୁର ମାଛ ବଚୁଆ ମାଛ ରୋହି ମାଛ ଏମିତିକି ବହୁତ ମାଛ ଲଗିଥାନ୍ତି ସେ ପାଣି ଭିତରୁ ବି ମଧ୍ୟ ଜାଲ ଫୋପାଡ଼ି ପାଣି ନଈ ମଝିରୁ ମଧ୍ୟ ଜାଲ ଫୋପାଡ଼ି ପାଣି ମାଛ ଧରିପାରନ୍ତି ସେମାନେ ଏହି କଳାରେ ପରିପୂର୍ଣ୍ଣ ସେମାନଙ୍କ ସହିତ ସେମାନେ ଜାଳ ଜାଲ ମଧ୍ୟ ବୁଣିଥାନ୍ତି ଜାଲ ବୁଣିବା ସତ୍ ଅନ୍ୟ କିଏ ଜାଳ ବୁଣିପାରିବେ ନାହାଁନ୍ତି ଜାଣିନାହାଁନ୍ତି ସେ ଜାଣିଛନ୍ତି ଜାଳ ବୁଣିପାରନ୍ତି ଫୋପାଡ଼ି ପାରନ୍ତି ଧରିପାରନ୍ତି ମାଛ ଧରିବାରେ ପୁରା ପରିପୂର୍ଣ୍ଣ ହୋଇଥାନ୍ତି ଏ କଳାରେ ସେ ସେମାନେ ଏହି କଳାରେ ମଧ୍ୟ ବହୁତ ପରିପୂର୍ଣ୍ଣ ହୋଇଥାନ୍ତି ଏଥିପାଇଁ ସେମାନେ ଜାଲ ପକେଇବା ଏ କୌଶଳ ଏତେ ବଢ଼ିଆ ଯେ ତାଙ୍କର ଦେଖିବା ପାଇଁ ବହୁତ ମନୋଲୋଭା ହୋଇଥାଏ ଆଉ ମନଲୋଭା ହୋଇଥାଏ ଏବଂ ଅନ୍ୟ ଲୋକ ମଧ୍ୟ ମାଛ ଧରିବା ଅବସ୍ଥାରେ ସେମାନେ ମାଛ ଧରିବା ଅବସ୍ଥାରେ ଅନ୍ୟ ଲୋକମାନେ ମଧ୍ୟ ଠିଆ ହୋଇ ଦେଖିଥାନ୍ତି ମାଛ ମଧ୍ୟ ସେମାନେ ଦେଖିଥାନ୍ତି ବିଭିନ୍ନ ପ୍ରକାର ମାଛ ଧରନ୍ତି ଏବଂ ବହୁତ ମନଲୋଭା ଦୃଶ୍ୟ ହୋଇଥାଏ ଆଉ